ଲମ୍ବା ପାଦଯାତ୍ରା ପାଇଁ ମୋର ପ୍ରିୟ ପ୍ରକାରର ଅଞ୍ଚଳ ହେଉଛି ଜଙ୍ଗଲ କାରଣ ମତେ ଜଙ୍ଗଲରେ ବୁଲିବା ପାଇଁ ବହୁତ ଆନନ୍ଦ ଲାଗେ ଏବଂ ଜଙ୍ଗଲର ପଶୁପକ୍ଷୀକୁ ମଧ୍ୟ ଦେଖିଲେ ବହୁତ ଖୁସି ଅନୁଭବ ଲାଗେ କାରଣ ଜଙ୍ଗଲ ବିନା ଆମେ ବଞ୍ଚିବା ଅସମ୍ଭବ କାରଣ ସେହି ଜଙ୍ଗଲରୁ ଆମ ଅଞ୍ଚଳର ଲୋକମାନେ କାଠ ସୁବିଧାରେ ନିଜ ଘରେ ରୋଷେଇ କରିପାରୁଛନ୍ତି ଓ ଆମେ ସେହି ଗଛ ପବନରୁ ଆମେ ଖରାରେ ମଧ୍ୟ ଟିକେ ଶାନ୍ତି ପାଇପାରୁଛୁ ପାହାଡ଼ର ସୂର୍ଯ୍ୟାସ୍ତ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି ସୂର୍ଯ୍ୟାସ୍ତ ବେଳେ ପାହାଡ଼ରେ ଚଢ଼ି ଦେଖିଲେ ଏତେ ଆନନ୍ଦ ଲାଗେ ଯେ ଆଉ କହିବାକୁ ହବନି ଆଜିକାଲି ଯେମିତିକି ବଲିଉଡ଼୍ ଫ୍ୟାନ୍ ହଲିଉଡ଼୍ ଫ୍ୟାନ୍ ଯାକ ଆଉ ଯେତେ ବିି ସର୍ଟ ଭିଡ଼ିଓ ବନଉଛନ୍ତି ସବୁ ସେମିତି ଟାଇପ୍ର ଆଇ ମିନ୍ ପାହାଡ଼ ପାହାଡ଼ରେ ସୂର୍ଯ୍ୟାସ୍ତ ଦୃଶ୍ୟ ଏ ଫଟୋ ବହୁତ ସୁନ୍ଦର ଭାବରେ ଏଡ଼ିଟ୍ କରି ଫଟୋଯାକ ଫେସ୍ବୁକ୍ ଇନଷ୍ଟାଗ୍ରାମ୍ ୟୁଟ୍ୟୁବ୍ରେ ଅପଲୋଡ଼୍ କରୁଛନ୍ତି ଏବଂ ଲୋକେ ତାଙ୍କୁ ଦେଖିକିରି ବହୁତ ଖୁସି ଅନୁଭବ କରୁଛନ୍ତି ଯେମିତିକି ଜଣେ ଘରର ପୁଅ ଯାଇ ଫଟୋ ଉଠେଇ ସିଏ ଭିଡ଼ିଓରେ ଅପଲୋଡ଼୍ କରିଥିବ ତାଙ୍କ ଘର ଲୋକ ଦେଖି ବହୁତ ଆକର୍ଷିତ ହୋଇ ପିଲାକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି